ମତେ ପଶୁମାନଙ୍କୁ ପାଳିବାକୁ ବହୁତ ଭଲ ଲାଗେ ମୁଁ ଘରେ ପଶୁ ପାଳିଛି ପଶୁମାନଙ୍କ ପାଇଁ ଅଲଗା ଘର ରଖିଛି ମୁ ରଖିଛି ଗାଈ ଛେଳି ମୁ କୁକୁଡ଼ା ଇତ୍ୟାଦି ଇତ୍ୟାଦି ରଖିଛି ତାଙ୍କ ପାଇଁ ଅଲଗା ଘର ରଖିଛି ତାଙ୍କ ପାଇଁ ରଖିଛି ତିନି ଜଣ ତାଙ୍କ ପାଇଁ ଲୋକ ରହିଛନ୍ତି ତାଙ୍କର ସେବା ଯତ୍ନ କରିବା ପାଇଁ ତାଙ୍କର ଦେହ ଖରାପ ହେଲେ ମୁଁ ପଶୁ ଡାକ୍ତରଙ୍କୁ ଡାକେ ତାଙ୍କର ଯେଉଁ ଭହୁତ୍ ଯତ୍ନ ନିଏ ତାଙ୍କୁ ଚରେଇବାକୁ ନିଏ ତାଙ୍କୁ ଖାଦ୍ୟ ଆଣିକି ଦିଏ କୁକୁଡ଼ାର ଅଣ୍ଡା ବକ୍ରି କରେ କୁକୁଡ଼ା ମାଉଁସ ବିକ୍ରି କରେ କୁକୁଡ଼ା ଚିଆଁ ବିକ୍ରି କରେ ଆଉ ଛେଳି ଛେଳିକୁ ମାଂସରେ ବିକ୍ରି କରାଯାଏ ତେଣୁ ମୁଁ ମୁଁ ଯେବେ ବାହାରକୁ ଯାଇଥାଏ ବହୁତ ଚିନ୍ତା ଲାଗେ ଯେଉଁ ତିନି ଜଣ ଲୋକ ରହିଛନ୍ତି ତାଙ୍କ ସେବା କରିବାକୁ ସେମାନେ ତାଙ୍କର ଯତ୍ନ ନେଲେ କି ନାହିଁ ଏମିତି କିଛି ଯତ୍ନ ବହୁତ ଚିନ୍ତା ଲାଗେ ମତେ ବହୁତ ଖରାପ ଅନୁଭବ ଅନୁଭୁତି ହୁଏ ଏ ମୁଁ ଯେବେ ଆସେ ସାଙ୍ଗେ ସାଙ୍ଗେ ଯାଇକି ତାଙ୍କ ତାଙ୍କ ପାଇଁ ଅଲଗା ଅଲଗା ଘର ଅଛି ଗାଈ ଗୁହାଳ ଛେଳି ପାଇଁ ଅଲଗା କୁକୁଡ଼ା ପାଇଁ ଅଲଗା ରୁମ୍ ଏମିତି ତିନିଟା ଘର କରିଛି ତିନି ଜଣକୁ ଲୋକ ରଖିଛି ତାଙ୍କ ପାଇଁ ଖାଦ୍ୟ ଅଲଗା ପୋଷାକ